ଆଜିର ଯୁବ ପିଢ଼ିଙ୍କ ଶିକ୍ଷା ଏତେ ଉପରକୁ ଗଲାଣି ଯେ ଯେଉଁଠି ଓଡ଼ିଆ ଭାଷାର ସ୍ଥାନ ନାହିଁ ପ୍ରତିଟି ବହି ଓ ଶିକ୍ଷକ ମାନଙ୍କର ପଢ଼ାଇବା ଭାଷା ଇଂରାଜୀରେ ଉପଲବ୍ଧ ହେଉଛି ଯାହା ଫଳରେ ଯୁବ ପିଢ଼ି ଠିକରେ ପଦେ ଓଡ଼ିଆ ଭାଷା କହିପାରୁନାହାନ୍ତି ଯେତେବେଳେ ସେମାନେ କଥା ହେଉଛନ୍ତି ସବୁବେଳେ ପ୍ରାୟତଃ ଇଂରାଜୀ ଶବ୍ଦ ଗୁଡ଼ିକ ଉଚ୍ଚାରଣ କରିଥାନ୍ତି ଯାହା ଫଳରେ ଓଡ଼ିଆ ଭାଷା ଦିନକୁ ଦିନ ଅତି ନିମ୍ନଗାମୀ ହେବାକୁ ଯାଉଛି